ମୁଁ ଛୋଟରୁ ବଡ଼ ହେଲିଣି ମୁଁ ଯେତେବେଳେ ବି ମୋ ମା' ଯେତେବେଳେ ରୋଷେଇ କରେ ମୁଁ ତା' ପାଖରେ ଥାଏ ମୁଁ ଦେଖେ ଯେ ରୋଷେଇ ସରିବାର ସମୟରେ ଯେଉଁ ଯେଉଁ ସବୁ ତରକାରୀ କି ଭଜା ବନାଏ ସେଥିରେ ଗୋଟିଏ ମସଲା ପକାଏ ଯେଉଁ ମସଲାର ବାସ୍ନା ଏବଂ ସ୍ୱାଦ ବଢ଼ିଆ ମୁଁ ସବୁବେଳେ ପାଖରେ ମା' ଏଇଟା କି ମସଲା ହେଲେ ମୋ ମା' ହସି ଦିଏ କିଛି କହେ ନାହିଁ ଦିନେ ମୁଁ ଜିଦ କରିଲି କି ମା' ମୋତେ ମସଲା ବିଷୟରେ କହ ଏଇଟା କି ମସଲା କେଉଁଠୁ ଆଣିଛୁ ସେ କହିଲା ଏହି ମସଲା ମୁଁ ଘରେ ତିଆରି କରୁଛି ଏଇଟା ମୁଁ ମୋ ମା' ଠାରୁ ଶିଖିଛି ମୁଁ କହିଲି ଏଥିରେ କ'ଣ କ'ଣ ପକାଇ ବନାଉଛୁ ସେ କହିଲା ଏଥିରେ ମୁଁ ଡାଲଚିନି ଲବଙ୍ଗ ଅଳେଇଚ ଗୁଜୁରାତି ଅନାସୀ ଫୁଲ ତେଜପତ୍ର ଜୀରା ଗୋଟା ଧନିଆ ଏହିସବୁକୁ ଟିକେ ସମୟ କଡ଼ାଇ ବସାଇ ଚୁଲିରେ ଭାଜୁଛି ତା'ପରେ ଆକୁ ଗ୍ରାଇଣ୍ଡ କରୁଛି ଏହା ହେଲା ପସନିତା ମସଲା ଆଉ ଏହି ମସଲା ଖାଇକି ମୋତେ ବହୁତ ବଢ଼ିଆ ଲାଗେ ମୁଁ ମୋ ସାଙ୍ଗମାନଙ୍କୁ ଏବଂ ମୋ ମା' ସାଇ ପଡ଼ିଶାକୁ ବି କହିଲୁ ଆଉ ଏହି ସବୁ ମସଲା ପକାଇକି ସେମାନେ ବି କରନ୍ତି ଆଉ ତାଙ୍କ ଘରେ ବି ସମସ୍ତେ ଖାଆନ୍ତି ବହୁତ ବଢ଼ିଆ ଲାଗେ